ପୂର୍ବକାଳରେ ଆମେ ବସବାସ କରୁଥିବା ଜୀବନ ଶୈଳୀ ଆଜିର ବିକଶିତ ଦୁନିଆ ଭିତରେ ଆକାଶ ଆଉ ପାତାଳ ମଧ୍ୟରେ ଫରକ ରହୁଛି ଯେମିତିକି ପୂର୍ବ କାଳରେ ଆମେ ଶଗଡ଼ରେ ଯିବା ଦୂର ଯାତ୍ରା ଆମେ କରୁଥିଲେ କିନ୍ତୁ ଏବେ ଦୁନିଆ ବିକଶିତ ହେବାପରେ ଆମେ ବସ୍ ଟ୍ରେନ୍ର ସହଯୋଗ ଲୋଡ଼ୁଛେ ପୂର୍ବକାଳରେ ଆମେ ଆମର ରାସ୍ତା ଆମର ସ୍ୱାସ୍ଥ୍ୟ ଆମର ଗମନାଗମନ ଉପରେ ବାଧାପ୍ରାପ୍ତ ବହୁତ ସୃଷ୍ଟି ହଉଥିଲା କିନ୍ତୁ ଆଜିର ଦୁନିଆ ବିକାଶ ହେବା ଫଳରେ ଏବେ ଆମକୁ ସହଜରେ ଦୂର ଜାଗାକୁ ଯାତ୍ରା କରିବାକୁ ସ କମ୍ ସମୟ ଲାଗୁଛି ଦୁନିଆ ବହୁତ୍ ମାନେ ବଦଳୁଛି ଯେମିତିକି ଆମେ ଦେଖିବା ଆଜିକାଲି ମଙ୍ଗଳ ଗ୍ରହକୁ ବି ଆମର ଯାନ ଯାଇପା ଯାଇପାରୁଛି ମଣିଷ ବି ଯାଇ ପାରୁଛନ୍ତି ଏହା ହିଁ ଦୁନିଆର ବିକାଶ ଓ ସମୃଦ୍ଧ